ଖେଳ ଲୋକଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତାରେ ଯୋଗଦାନ କରିଥାଏ ଯେପରିକି ଆମେ ଖେଳିବା ଦ୍ଵାରା ଆମ ମାନସିକ ସ୍ଥିର ରୁହେ ଏବଂ ମନ ପ୍ରଫୁଲ୍ଲିତ ହୋଇଥାଏ ଏବଂ ରକ୍ତ ସଞ୍ଚାଳନ ହୋଇଥାଏ ଏବଂ ରୋଗ ବି ବହୁତ କମ୍ ହୋଇଥାଏ ଏବଂ ଆଣ୍ଠୁ ଦରଜ ବି ବହୁତ ଶୀଘ୍ର ନ ହୋଇନଥାଏ ଏବଂ ସଦାବେଳେ ଖେଳିବା ଦ୍ୱାରା ଆମ ଦେହ ବି ଭଲ ରହିଥାଏ ଏବଂ ଯଦି ଆମେ ମାନେ ସବୁବେଳେ ଖେଳୁଛନ୍ତି ମାନସିକ ସୁସ୍ଥତାର ଯୋଗଦାନ ବହୁତ କମ୍ ଏବଂ ଖେଳିବା ଦ୍ୱାରା ଆମକୁ ବି ବହୁତ ଆମ ଶାରୀରିକ ଉପରେ ବହୁତ ପ୍ରଭାବ ବି କିଛି ପଡ଼ିନଥାଏ